ମୋ ନିଜ ବଗିଚାରେ ଲଗେଇଥିବା ଗଛ ସବୁ ପ୍ରସ୍ଫୁଟିତ ହେଲେ ମୋତେ ବହୁତ ଆତ୍ମସନ୍ତୋଷ ଲାଭ ହୁଏ ଆଉ ବଗିଚାରେ ବିଭିନ୍ନ ଗଛଲତା ଦେଖି ବହୁତ ଭଲ ଲାଗେ ଏବଂ ନିଜର ବଗିଚାର ପରିବେଶ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ ତେଣୁ ଗଛଲତା ଲଗାଇବା ଦ୍ୱାରା ପରିବେଶର ମଧ୍ୟ ସୁରକ୍ଷା ହେଇଥାଏ

ଗଛ ଆମେ ଜାଣିଛୁ ଗଛ ହିଁ ଜୀବନ

ବହୁଳ ମାତ୍ରାରେ ଗଛ ଲଗାଇବା ଉଚିତ୍ ତେଣୁ ଗଛ ଲଗାଇବା ଦ୍ୱାରା ବହୁତ ଆନନ୍ଦ ଲାଗେ ତେଣୁ ବାଡ଼ି ବଗିଚାରେ ଥିବା ଗଛକୁ ଦେଖି ମଧ୍ୟ ଆମର ଆତ୍ମସନ୍ତୋଷ ଲାଭ ହୋଇଥାଏ